ମୋ ଘରେ ମୁଁ ପଶୁମାନଙ୍କର ଯତ୍ନ ନଉଛି ଏବଂ ମୁଁ ଦୁଇଟି ଗାଈ ଏବଂ ପାଞ୍ଚଟି ଛେଳି ରଖିଛି ଦୁଇଟି ଗାଈରୁ ଗୋଟିଏ ଗାଈ ଗୋଟେ ଛୁଆ ଦେଇଛି ଏବଂ ତା'ର କ୍ଷୀର ମୁଁ ବିକ୍ରି କରି କିଛି ଲାଭବାନ ହେଉଛି ଏବଂ ପିଲାମାନେ ମଧ୍ୟ ତା'ର କ୍ଷୀରକୁ ପିଉଛନ୍ତି ଏବଂ ବହୁତ ଉପକୃତ ହେଉଛନ୍ତି ଏବଂ ମୋ ସ୍ତ୍ରୀ ମୋ ପଶୁମାନଙ୍କ କାର୍ଯ୍ୟରେ ମୋତେ ଟିକେ ସାହାଯ୍ୟ କରନ୍ତି ମୁଁ ପଶୁମାନଙ୍କୁ ରଖିବା ପାଇଁ ମୁଁ ଗୋଟେ ଗୁହାଳ କରିଛି ଏବଂ ସେ ଗୁହାଳ ହେଉଛି ପକ୍କା ଘର ବିଶିଷ୍ଟ ଏବଂ ତାକୁ ସଫା କରିବା ପାଇଁ ନିଜେ ମଧ୍ୟ ଭଲ ଭାବରେ ସଫା କରେ ଏବଂ ଫିନାଇଲ ମାରି ତାକୁ ସଫା କରେ ଏବଂ ଗାଈମାନଙ୍କର ଯତ୍ନ ଭଲ ଭାବରେ ନିଏ ଗାଈକି ସକାଳୁ ଉଠାଇ ଖାଇବାକୁ ଦେଇ ବିଲକୁ ଚରାଇବାକୁ ନିଏ ଏବଂ ଗାଈର ପେଟ ନ ପୁରୁିଲା ଯାକେ ମୁଁ ତାକୁ ଘରକୁ ଆଣେ ନାହିଁ ଏବଂ ଘରେ ଆଣି ପୁଣି ଛଣ ତୋରାଣି ଖାଇବାକୁ ଦିଏ ତା ତା ଛଡ଼ା ଛେଳି ପାଞ୍ଚଟିରୁ ରଖି ସେ ଛଅ ମାସରେ ଛୁଆ ଦିଅନ୍ତି ଏବଂ ସେ ଛୁଆମାନଙ୍କ ବଡ଼ କରି ମୁଁ ବିକ୍ରି କରି କିଛି ଲାଭବାନ ହୁଏ ଏବଂ ସେ ଲାଭ ପଇସା ମୋତେ ବହୁତ ଉପକାରରେ ଆସେ ଏବଂ ମୁଁ କିଛି ଉନ୍ନତି କରିପାରେ